ଆମ ଅଞ୍ଚଲ ହେଉଚେ କୃଷିପ୍ରାଧାନ୍ୟ ଅଞ୍ଚଳ ଆମର ଅଞ୍ଚଳନ ଚାଷକେ ବେଶୀ ଗୁରୁତ୍ୱ ଦେଇସନ୍ ତେଣୁକରି ଚାଷ୍ କରିକିରି ଆମ ସମ୍ପ୍ରଦାୟର ଓ ସମାଜର କଲ୍ୟାଣ ହଉଚେ ଏବଂ ଲୋକେ ଖାଇ ପିଇକିରି ଭଲରେ ବଞ୍ଚିପାରୁଚନ୍ ଭଲ କରି ଜୀବିକା ନିର୍ବାହ କରିପାରୁଚନ୍ ତେଣୁକରି ଏବେ ଏବେ ପା ପାଣି କେନ୍ ର ବି ଚାଷବାସ ଲାଗି ଟିକେ ସୁବିଧା କରିଚେ ସରକାର ପାତାଲ ବରି ମୁଗା କରିକିରି ଲୋକେ ଭଲ୍ କରି ଚାଷବାସ ଟିକେ କରିପାରୁଚନ୍ ଯାହାଦ୍ୱାରାକେ ବେଶୀ ଅଭାବ ଅସୁବିଧା ନି ହେବା ଏବଂ ଲୋକଙ୍କ ସାମୁହିକ ବିକାଶ ହେଇପାରୁଚେ